ତ ମୁଁ ହେଲି ରାହୁଲ ଚନ୍ଦ୍ର ଖୋରା ମାଲକାନଗିରି ଜିଲ୍ଲାରୁ ମୋତେ ଆମ ଓଡ଼ିଶା ରାଜନୈତିକ ଦଳ ଗୁଡ଼ିକ ମଧ୍ୟରୁ ମୋତେ ବି ଜେ ପି ଦଳ ବା ଆମର ନବୀନ ପଟ୍ଟନାୟକଙ୍କ ଦଳ ବହୁତ ଭଲ ଲାଗେ କାରଣ ନବୀନ ପଟ୍ଟନାୟକ ଆାମ ଓଡ଼ିଶା ପାଇଁ କେତେ କ'ଣ ଯୋଗାଇ ଦେଇଛନ୍ତି ନବୀନ ପଟ୍ଟନାୟକଙ୍କୁ ମଧ୍ୟ ମୁଁ ବହୁତ ଭଲ ପାାଏ ନବୀନ ପଟ୍ଟନାୟକ ଆମ ଓଡ଼ିଶାରେ ଟଙ୍କାକିଆ ଚାଉଳ କାଳିଆ ଯୋଜନା ମଧ୍ୟ ଯୋଗାଇ ଦେଇଛନ୍ତି ଆଉ ଆମର ଓଡ଼ିଶାରେ ମଧ୍ୟ ବିଭିନ୍ନ ଜିଲ୍ଲା ଗୁଡ଼ିକରେ ଲକ୍ଷ୍ମୀ ବସ୍ ବି ଯୋଜନା ଯୋଗାଇ ଦେଇଛନ୍ତି ଆଉ କାଳିଆ ଯୋଜନା ମଧ୍ୟ କରିଦେଇଛନ୍ତି ଆଉ ଆମର ଜିଲ୍ଲାରେ ମଧ୍ୟ ପ୍ରତ୍ୟେକ ଜିଲ୍ଲାରେ ସମସ୍ତ ଗ୍ରାମବାସୀରେ ମଧ୍ୟ ଲାଟ୍ରିନ୍ ତ ଘର ମଧ୍ୟ ଯୋଗାଇ ଦେଇଛନ୍ତି ତେଣୁ ମୋତେ ନବୀନ ପଟ୍ଟନାୟକଙ୍କୁ ବହୁତ ଭଲ ଲାଗେ ଯଦି ନବୀନ ପଟ୍ଟନାୟକ ଆଉ ଆମକୁ ମୋତେ ଯଦି ଭେଟିବାକୁ ସୁଯୋଗ ମିଳିଥାଏ ନବୀନ ପଟ୍ଟନାୟକଙ୍କ ପାଖରେ ମୁଁ ଏତିକି ଅନୁରୋଧ କରିବି ଆମ ଜିଲ୍ଲା ମାଲକାନଗିରି ଗ୍ରାମ ସଦାସିବପୁର ସେଇ ଗ୍ରାମରେ ଆମ ଗ୍ରାମରେ କିଛି ମଧ୍ୟ ପୋଲିସ ଷ୍ଟେସନ ନାହିଁ ଆଉ ଚିକିତ୍ସାଳୟ ମଧ୍ୟ ସୁବିଧା ନାହିଁ ଆଉ ଆମ ଗ୍ରାମରେ ଯଦି ନବୀନ ପଟ୍ଟନାୟକ ଚିକିତ୍ସାଳୟ ବନାଇ ଦେବ ଆଉ କୌଣସି ସୁବିଧା ନାହିଁ ପୋଲିସ ଷ୍ଟେସନ ମଧ୍ୟ ନାହିଁ ସେଇଟା ଯଦି ଯୋଜନା ଯୋଗାଇ ଦେଇପାରିବେ ତା'ହେଲେ ଆମେ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିବୁ ଏତିକି